ହ୍ୟାଲୋ ଲିଲି କହୁଛୁଟି କଣ କଣ ଚାଷ କଲୁଣି ଆମର ତ ଭଲ ହେଇଛି ପଣସ ଆମ୍ବ ପଣସ ଆଉ ତ ଆସିଲା ଆଉ ଏହିସବୁ ହେଇଛି ଭଲ ଆଉ ସପୁରୀ ହେଇନି ହେଇଛି ଯେ ଭଲ ହେଇନି ଭଲ ହେଇନି ଭଲ ଫଳିନି ଏ ବର୍ଷ ଆଉ କଣ କଣ ଭଲ ଲଗେଇଛ ଆମର ଏ ବର୍ଷ କାଇଁ ଆମ୍ବ ଝଡ଼ିଗଲା ଏଇ ଖରାକୁ ଆମ୍ବ ରହିଲାନି ଗଛରେ ଝଡ଼ିଗଲା ଆଉ ପଣସ ହେଇଥିଲା ବଡ଼ ବଡ଼ ପଣସ ହେଇଥିଲା ଆମ୍ବ ଆଉ ସଜନା ଶାଗ ଯେଉଁ ସଜନା ଗଛ ଲଗେଇଥିଲି ଛୁଇଁ ହେଇଛି ଆଉ ବାରିରେ ବାଇଗଣ ଲଗେଇଛି ବି ହେଇଛି ବାଇଗଣ ତମର ପୋକ ଖାଇନିଟି

ଟମାଟୋ ବାଇଗଣ କାକୁଡ଼ି ଖରାଦିନ ଆଉ ଖଡ଼ା ଶାଗ ଜହ୍ନି ଏରା ସବୁ ପରିବାପତ୍ର ସବୁ ଲଗେଇଛି ବାରିରେ ଆଉ

ଆଉ ରଜରେ ଫଳ ଜିନିଷ ଲଗେଇଛି ଫୁଲ ଗଛ ବି ଲଗେଇଛି ଗେଣ୍ଡୁ ଫୁଲ ମାଣି ମଗଦଲି ଆଉ ସୁଗନ୍ଧରାଜ ରଜରେ ତ ପୂଜା ହେବ ପଣସ ଆମ୍ବ ଆମ୍ବ ପଣସ କମ ହେଇଛି ତମର ଦେବ ଆମକୁ ହଁ ରେଟ୍ କଣ ଏତେ କହିବ ଯେ ରେଟ୍ ଟିକେ ଆଉ କମେଇବ ନା ଆଉ ନିଜ ଲୋକ ଆଉ ରେଟ୍ ଏତେ କଣ କହୁଛ ରେଟ୍ ଟିକେ କମାଅ ଘରେ ଚାଷ କରୁଛ ଆଉ ଏମିତି କଣ ହେଉଛ ସାଙ୍ଗରେ ସାଙ୍ଗ ଭଳିଆ ହେଇକି ରହୁନ ଟିକେ କମ ରେଟ୍ କରୁନ କମ ମୋତେ ହେଲେ ମୁଁ ଆଣିବି ମୁଁ ଆଣିବି ମୁଁ ଆହୁରି ଗରାଖ ଠିକ୍ କରି ଦେବି ସମସ୍ତେ ନେବେ ଗଦିକି ଦେଲେ ଦେଖ ପୁରା କମରେ ଯିବ ଆମେ ସାଙ୍ଗ ସାଙ୍ଗ ଭିତରେ ଗାଁ ଲୋକକୁ ଦେଲେ ଟିକେ ଅଧିକ ରେଟ୍ ଯିବ ଗଦିକିରେ ତ ହୁଣ୍ଡା ମୂଲରେ ଅଧିକ ନେଇଯିବେ ଅ ହଉ ଦିଅ କିଛି ପାଞ୍ଚ କିଲୋ ଖଣ୍ଡେ ଆମ୍ବ ଦିଅ ରଜଟା ଅଛି

ପାଚିଲା ଆମ୍ବ କେତେ ହେଇଛି ହୁଁ ପାଚିଲା ଆମ୍ବ କେତେ ହେଇଛି ଦଶ ପନ୍ଦର ବସ୍ତା ମିଠା ନା ଖଟା ବହୁତ ମିଠା ହେଲେ ଆମକୁ ଦିଅ ଆଉ ଆମେ ସିନା ଖାଇଲେ ଜାଣିବୁ ନାଇଁ ଦିଅ ପାଞ୍ଚ କିଲେ ରେଟ୍ ଟିକେ କମାଅ ଦଶ ଟଙ୍କା କି ପନ୍ଦର ଟଙ୍କା ହିସାବରେ ଦିଅ ପାଞ୍ଚ କିଲୋ ଆମେ ଖାଇବୁ ଆମେ ବି ଆହୁରି ଲୋକଙ୍କୁ ପଠେଇବୁ ସବୁ ଆଣିବେ ନେବେ ସବୁ ବିକ୍ରି ହେଇଯିବ ଅ ହଉ ହଉ ତାହାଲେ ରହିଲି